ନୃତ୍ୟ ଲୋକଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ କାରଣ ଆମ ମଣିଷ ଜୀବନ ସବୁବେଳେ ବିଷାଦଗ୍ରସ୍ତ ଏବଂ ଜଞ୍ଜାଳମୟ କିନ୍ତୁ ତା ମଧ୍ୟରୁ ଆମକୁ ମଧ୍ୟ ନିଜ ପାଇଁ କିଛି ସମୟ ବାହାର କରିବାର ଅଛି ଏବଂ ସେହି ସମୟରେ ହୁଏ ତ ଆମ ଯାହାଦ୍ଵାରା ଆମ ମନର ମନର ଅବସ୍ଥା ଶାରୀରିକ ଅବସ୍ଥା ଯାହାଦ୍ଵାରା ଆମ ମନ ଟିକେ ଫୂର୍ତ୍ତି ହୋଇପାରିବ ସେଥିପାଇଁ ନୃତ୍ୟ କେବଳ ନୃତ୍ୟ ବୋଲି ନୁହେଁ ସେ ଯେକୌଣସି ମାନେ ହୁଏତ ସମ୍ବାଦପତ୍ର ପଢ଼ିବା କି ଗପବହି ପଢ଼ିବା କି ନୃତ୍ୟ ହେଉ କିମ୍ବା ଆଉ ଯେକୌଣସି ଅନ୍ୟ ପ୍ରକାର ସବୁ ଆକ୍ଟିଭିଟିଜ୍ ଅଛି ତାକୁ ମଧ୍ୟ କରିବାଦ୍ଵାରା ଲୋମାନଙ୍କର ଲୋକମାନେ ଶାରୀରିକ ସ୍ତରରେ ଏବଂ ମାନସିକ ସ୍ତରରେ ସୁସ୍ଥ ରହିଥାନ୍ତି ଆଉ ଲୋକମାନେ ନାଚିଲା ବେଳେ ଏହିଥିପାଇଁ ଖୁସି ଆମେ ଅନୁଭବ କରିଥାଉ ଯେ ଆମକୁ ସେ ଯେଉଁ ବିଷାଦ ଗ୍ରସ୍ତରେ ଆମେ ଥାଉ ବା ଯେଉଁ କ୍ଳାନ୍ତି ଆମେ ଅନୁଭବ କରିଥାଉ ସେଥିରୁ ଆମକୁ କିଛିଟା ଆଶ୍ଵସ୍ତି ମିଳିଥାଏ ଏବଂ ସେତିକି ସମୟରେ ଆମକୁ କିଛି ମନୋରଞ୍ଜନ କରିବାର ସୁଯୋଗ ମିଳିଥାଏ ମଣିଷ ସେତେ ବିଷାଦଗ୍ରସ୍ତ ହୋଇନଥାଏ ତେଣୁ ନାଚିଲା ବେଳେ ଲୋକମାନେ ଖୁସି ଅନୁଭବ କରନ୍ତି